ମୁଁ ଯେତେବେଳେ ରଚନା ଲେଖିଲି ପ୍ରଥମତଃ ଆମ ସାଂସ୍କୃତିକ ପରମ୍ପରା ବିଷୟରେ ରଚନା ଲେଖିଲି ରଜ ସମ ବିଷୟରେ ରଚନାଟି ଲେଖିଲି ରଜ ଆମ ସାଂସ୍କୃତିକ ପରମ୍ପରାରେ ରହିଛି ବହୁ ପୂରାତନରୁ ବହୁ ପୂରାତନରୁ ରହିଛି ଏଇ ରଜଟା ଚାରିଦିନ ପାଳନ କରାଯାଏ ଚାରିଦିନ ଇ ପ୍ରଥମ ରଜ ଦ୍ୱିତୀୟଟା ହେଲା ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତି ତୃତୀୟଟା ହେଲା ବସୁମତୀ ସ୍ନାନ ଶେଷ ରଜ ଚାରିଦିନ ତାପରେ ପାଳନ କରାଯାଏ ପାଳନ କରାଯାଏ ପିଠା ହୁଏ ପିଠା ପୋଡ଼ ପିଠା ମୁଆଁ ପିଠା କାକରା ପିଠା ଚକୁଳି ପିଠା ଏଣ୍ଡୁରି ପିଠା ସବୁ ପ୍ରକାର ପିଠା କରାଯାଏ ପିଠା କରାଯାଏ ଆମେ ପିଠା ଖାଉ ଦୋଳି ଖେଳୁ ଭୋ ନୂଆ ଡ୍ରେସ୍ ପତ୍ର ପିନ୍ଧୁ ସାଙ୍ଗସାଥି ଭିତରେ ଖେଳ ହୁଏ ବାଗୁଡ଼ି ଖେଳ ବୋହୁଚୋରୀ ପାଁ ଖେଳ ହୁଏ ପାନ ଖାଇକି ବୁଲୁ